ଆମ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା କିନ୍ତୁ ଆମ ମାତୃଭାଷା ଆମର ଓଡ଼ିଆ ଦେଶରୁ ମଧ୍ୟ ଓଡ଼ିଆ ରାଜ୍ୟରେ ମଧ୍ୟ ଦଳିତ ଅବସ୍ଥାରେ ଟିକେ ରହିଲା ଭଳିଆ ରହୁଛି କାରଣ ଏଠି ଇଂଲିଶ ଆଉ ଦେଖିବାକୁ ଗଲେ ବହୁତ ଜାଗାରେ ହିନ୍ଦୀ ମଧ୍ୟ ଲୋକ ବାହାରୁ ବାହାରୁ ଆସିକି ରହିିକିରି ମଧ୍ୟ କଥାବାର୍ତ୍ତା କରନ୍ତି ନିଜ ଓଡ଼ିଆ ଲୋକମାନେ ମଧ୍ୟ ଓଡ଼ିଆ କହିବାକୁ ଆଜିକାଲି ଘୃଣା କେତେ ଲୋକ କରନ୍ତି ଆମ ମାତୃଭାଷା କହିବାରେ ତାଙ୍କୁ କ'ଣ ଲାଜ ଲାଗୁଛିି ଆମେ ଜାଣିପାରୁନାହୁଁ ଏତିକି ଖରାପ ଲାଗୁଛି ଯେ ଆମେ କେତେ ଜାଗାରେ ଓଡ଼ିଆରେ କଥା ହେଲେ ସେମାନେ ଆମକୁ ମାନେ ଭାବନ୍ତି ଯେ ଆମେ ପାଠ ଫାଠ କିଛି ପଢ଼ିିନାହୁଁ ଏ ଟାଇପ୍ର ତାଙ୍କେ ଆମକୁ ଦେଖନ୍ତି ମାନେ ଓଡ଼ିଆ କହିଲେ କ'ଣ ଏତେ ଖରାପ ଆମର ଏଠି ବଡ଼ ବଡ଼ ଅଫିସର ଯୋଉମାନେ ଅଛନ୍ତି ସେମାନେ ମଧ୍ୟ ଓଡ଼ିଆରେ କଥାବାର୍ତ୍ତା ହେଲେ ସେମାନେ ଭାବୁଛନ୍ତି ଆମେ ଶିକ୍ଷିତ ନୁହଁ ତ ଇଏ ହେଉଛି ବହୁତ ଅସୁବିଧା ଅନ୍ୟ ରାଜ୍ୟମାନଙ୍କରେ ତାଙ୍କ ସେଠି ମଧ୍ୟ ହିନ୍ଦୀ ଇଂଲିଶ ଚାଲେ କିନ୍ତୁ ସେମାନେ ତାଙ୍କ ନିଜ ଭାଷାକୁ ମଧ୍ୟ ପ୍ରାଧାନ୍ୟ ଦେଇଥାନ୍ତି କିନ୍ତୁ ଆମ ଓଡ଼ିଆ ରାଜ୍ୟରେ ଓଡ଼ିଆ କହୁଥିବା ବ୍ୟକ୍ତିଙ୍କୁ ଲୋକମାନେ ଟିକେ ଅଶିକ୍ଷିତ ଦୃଷ୍ଟିରେ ଦେଖିବା ଷ୍ଟାର୍ଟ କରିଦିଅନ୍ତି ଯାହା ହେଉଛି ବହୁତ ଅସୁବିଧା ତ ସାଧାରଣତଃ ଆମ ଓଡ଼ିଆ ରାଜ୍ୟରେ ଓଡ଼ିଆକୁ ପ୍ରାଧାନ୍ୟ ଦେବା ନିହାତି ଆବଶ୍ୟକ କାରଣ ଇଏ ଆମ ମାତୃଭାଷା ଇଏ ନୁହେଁ ଯେ ହିନ୍ଦୀ ମଧ୍ୟ ଆମର ନାହିଁ ଭାଷା ସେ ମଧ୍ୟ ଆମର ରାଷ୍ଟ୍ରୀୟ ଭାଷା ତାକୁ ମଧ୍ୟ ଶିଖିବା କିନ୍ତୁ ଓଡ଼ିଆକୁ ମଧ୍ୟ ପ୍ରାଧାନ୍ୟ ଦେବା ନିହାତି ଆବଶ୍ୟକ ଆଉ ଇଂଲିଶରେ ତ ସେମିତି ମଧ୍ୟ ସବୁ ଏଜୁକେସନ ଆମର ଇଂଲିଶରେ ହିଁ ସବୁ ସବୁ ଜାଗାରେ ଶିକ୍ଷା ଦିଆଯାଏ କିନ୍ତୁ ଓଡ଼ିଆ ମଧ୍ୟ ଏମିତି ଗୋଟେ ଟପିକ ସବୁ ଓଡ଼ିଆ ପିଲାମାନଙ୍କୁ ଶିଖାଇବା ନିହାତି ଦରକାର